ଭାରତ ସରକାର ଅନେକ ସ୍ଥାନ ମାନଙ୍କେ ଝିଅ ପିଲାମାନଙ୍କୁ ଲାପ୍ଟପ୍ ସାଇକେଲ୍ ଟିଫିନ୍ ଇତ୍ୟାଦି ସବୁ ଜିନିଷ ଦୋଉଛେ ପଢ଼ବାର ଲାଗି କାହିଁ ଜିମି ସ୍କୁଲ୍ ଯିବାର ଥିଲେ ସାଇକେଲ୍ରେ ଯାଇପାରଚୁ ଠିକ ଟାଇମ୍ରେ ପାଠ ପଢ଼ି ପାରୁଛୁଁ ଲାପ୍ଟପ୍ରେ କିଛି ଶିଖି ପାରୁଛୁଁ ପଢ଼ବାର ଲାଗି ଏ ଯୋଜନାଟା ସବୁଆଡ଼େ ହୋଉଛି ଯେ ବହୁତ ଭଲ ଲାଗୁଛି ଆଉ ସେ ପଢ଼ି ବି ପାରୁଛୁ ଯୋଉ ଯୋଜନା ହେଇଛି ଯେ ସବୁ ଜାଗାରେ ବହୁତ କାମ କଲୁ କାମତୀ ଯୋଜନାଟା ଆମକୁ ମାନଙ୍କୁ ଏଇ ଯୋଜନାର ସବୁଆଡ଼େ ଆମ ଭାରତ ନେଇ ସବୁଆଡ଼େ ହେବାର କଥା ଏଇ ଯୋଜନାଟା ଏଇ ଯୋଜନା ହେଲା ଯେ ଆମେ ବହୁତ ସୁବିଧା ହୋଉଚି ଆମକୁ ମାନଙ୍କୁ ବହୁତ ଭଲ ଲାଗସି ଏଇ ଯୋଜନାଟା ଆମେ ଭଲସେ ବି ପଢ଼ିବି ପାରସୁଁ